ମୁଁ ବଜାରରୁ ଗୋଟେ ଛୁରୀ ଆଣିଥିଲି ପରିବା କାଟିବା ପାଇଁ କିନ୍ତୁ ଯେତେବେଳେ ମୁଁ ପରିବା କାଟିଲି ଦେଖିଲି କି ସିଏ ତା ଧାର ନାହିଁ ସେ ପରିବା ଜମାରୁ କାଟୁନି କାଟିଲା ବେଳକୁ ସେ ପରିବା ଟୋଟାଲି କାଟୁନି ଆଉ ତାକୁ ସବୁବେଳେ ପଜାଇବା ପାଇଁ ପଡ଼ୁଛି ତ ସେଥିପାଇଁ ମୋ ମନ ବହୁତ ଦୁଃଖ ହେଇଗଲା ଯେ ତାକୁ ପରିବା କାଟିବା ପାଇଁ ଆଣିଥିଲି କିନ୍ତୁ ସେ କାଟି ହେଉନି ତ ମୋତେ ଆଉ ଗୋଟେ ନୂଆ ଆଣିବା ପାଇଁ ପଡ଼ିବ